ବର୍ତ୍ତମାନ ଓଡ଼ିଶା ଭାଷାର ବହୁତ ବିକଶିତ ହୋଇଛି ସେତେବେଳେ ଲୋକ ଭାବୁଥିବେ ଯେ ଯେ ଇଂରାଜୀ ନ କହି ଜାଣିଛି କି ହିନ୍ଦୀ ନ କହି ଜାଣିଛି କେବଳ ଓଡ଼ିଆ ଜାଣିଛି ସେ ଶିକ୍ଷିତ ନୁହଁ ଆମକୁ କୌଣସି ଗୋଟେ ବାହାର ଜାଗାକୁ ଗଲେ ଯଦି ଆମେ ଭଲସେ ଦୁଇ ପଦ ଇଂଲିଶ୍ରେ କଥାବାର୍ତ୍ତା ନ ହେଇପାରୁଛେ ଲୋକ ସେଇଠି ଭାବି ଦେଉଛନ୍ତି ଯେ ନା ଏ ଅଶିକ୍ଷିତ ବା ଏ ଅଧିକ ପାଠ ପଢ଼ିନି କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ଇଂଲିଶ୍ ମିଡ଼ିଅମ୍ ସ୍କୁଲ୍ରେ ମଧ୍ୟ ଓଡ଼ିଶାଭାଷାକୁ ବହୁତ ପ୍ରାଧାନ୍ୟ ଦିଆଯାଉଛି ଏବଂ ପିଲା କେମିତି ଇଂଲିଶ୍ କହିବା ସହିତ ଓଡ଼ିଆ ଓଡ଼ିଆ ଯେହେତୁ ଆମେ ଓଡ଼ିଆ ଓଡ଼ିଆ ଭାଷାର କେମିତି ଭଲ ସେ ବ୍ୟବହାର କରିପାରିବେ ଏବଂ ଆମେ ଯେଉଁଠିକି ବାହାରକୁ ଯାଏ ଯେଉଁମାନେ ବାହାର ଦେଶକୁ କିମ୍ବା ବାହାର ସହର କିମ୍ବା ଯେଉଁଠିକି ଯାଏ ମଧ୍ୟ ଆମେ ଗର୍ବର ସହକାରେ କେମିତି କହିପାରିବା ଆମେ ଗୋଟେ ଓଡ଼ିଆ ଓଡ଼ିଆ ଭାଷାକୁ ନେଇ ଯେହେତୁ ଆମେ ଓଡ଼ିଆ ଆମେ ବହୁତ ଗର୍ବିତ ସେଥିପାଇଁ ଏବଂ ଓଡ଼ିଶାର କଲ୍ଚର୍ ଓଡ଼ିଶାର କଥା ସବୁଠୁ ନିଆରା ତେଣୁ ଆମେ ଯେହେତୁ ଆମେ ଓଡ଼ିଆ ତ ଓଡ଼ିଶା ଭାଷାକୁ ନେଇକି ଆମେ ସବୁଠୁ ଗର୍ବର ସହ କହିପାରିବା ଆମେ ଓଡ଼ିଆ ବୋଲି ଏବଂ ଓଡ଼ିଆ ଭାଷାକୁ ନେଇକି ବହୁତ୍ ବିକଶିତ ହୋଇସାରିଛି ସବୁଠି ସବୁ ସ୍କୁଲ୍ରେ ହଉ ସବୁ କଲେଜ୍ରେ ହଉ ଓଡ଼ିଆକୁ ମଧ୍ୟ ଯେତିକି ଇଂରାଜୀ ହିନ୍ଦୀକି ପ୍ରାଧାନ୍ୟ ମିଳୁଛି ସେମିତି ଓଡ଼ିଆକୁ ମଧ୍ୟ ପ୍ରାଧାନ୍ୟ ମିଳୁଛି